ଘରେ ମୋର କୁଣିଆ ମୈତ୍ର ଅଛନ୍ତି ମୁଁ କେମିତି ରୋଷେଇ କରିବି

କ'ଣ ଅସୁବିଧା ହେଇଛି ପୁଣି ଆପଣଙ୍କର କ'ଣ ଅସୁବିଧା ହେଇଛି ଏତେ ଲେଟ୍ରେ ଆସି ପହଞ୍ଚିଲେ ଆଚ୍ଛା

ଏଇଟା କେତେ ଲିଟ୍ରିଆ

ଆଚ୍ଛା ଆପଣ ଏତେ ଲେଟ୍ରେ ଆସିଲେ ଏଇନେ ମୋର ରୋଷେଇ ବାସ ବନ୍ଦ ଆମେ ପୁଣି କେମ୍ତି କ'ଣ କରିବୁ କେତେ ସମୟ ଭିତରେ ପହଞ୍ଚିବେ

ଜଲଦି ପହଞ୍ଚନ୍ତୁ